ଆ କଳାକାର ମାନେ ଅନେକ ପ୍ରକାରର ଅଛନ୍ତି ଯେମିତିକି ଏଇ ଇ କଳାକାର କହିଲେ ଚିତ୍ରକର କାରିଗର ଅଭିନେତା ଆ ଏମିତି ଅନେକ ପ୍ରକାର ପାଲା ଗାୟକ ଆ ଅଛନ୍ତି ସେଥି ମଧ୍ୟରୁ ଚିତ୍ରକର ମାନେ ସମାଜର ଉନ୍ନତି ସାଧନ କରିବା ପାଇଁ ସେମାନଙ୍କର ଚିତ୍ର କଳା ଦ୍ବାରା ବିଭିନ ପ୍ରକାରର ଜନ ହିତକର ଚିତ୍ରମାନ ତିଆରି କରି ଏକ ଦର୍ଶନ କରନ୍ତି ଯେମିତିକି ଜଳ ବଞ୍ଚାଅ ଜଙ୍ଗଲ ବଞ୍ଚାଅ ଏମତି ଅନେକ ପ୍ରକାରରେ ଶିଶୁ କନ୍ୟା ବଞ୍ଚାଅ ଶିଶୁ କନ୍ୟା ପଢ଼ାଅ ଏ ସବୁ ବିଭିନ୍ନ ପ୍ରକାରର ଚିତ୍ର କଳା ମାଧ୍ୟମରେ ସମାଜର ଉନ୍ନତି କରିବା ପାଇଁ ଚେଷ୍ଟା କରିଥାନ୍ତି ସେମତି ଆମର ଅଭିନେତା ମାନେ ଏ ବିଭିନ୍ନ ପ୍ରକାରର ଜନ ହିତକର ନାଟକ ମାନ ପ୍ରସ୍ତୁତ କରି ସେ ବି ଏ ନାଟକ ମାଧ୍ୟମରେ ଲୋକମାନଙ୍କୁ ଶିକ୍ଷା ଦେଇଥାନ୍ତି କେମିତି ସମାଜର ଉନ୍ନତି ସାଧନ ହେବ ଏଇ ନାଟକ ମାଧ୍ୟମରେ ବା ନାଟକ ପରିବେଷଣ କରି ଲୋକମାନଙ୍କୁ ସବୁ ଶିକ୍ଷା ଦେଇଥାନ୍ତି ଆଉ କାରିଗର ମାନେ ତ ସେମତି ବିଭିନ୍ନ ପ୍ରକାରର କାରୁ କାର୍ଯ୍ୟ ଦ୍ବାରା ଲୋକମାନଙ୍କୁ ଶିକ୍ଷା ଦେଇଥାନ୍ତି ତେଣୁ ଜୀବନରେ କଳାକର ହେଉଛି ଗୁରୁତ୍ୱପୂର୍ଣ ଅଂଶ ଏହା ସମାଜର ଉନ୍ନତି କରିବା ପାଇଁ ବହୁତ ସହାୟ ହୋଇଥାଏ